ଆମ ରୋଷେଇ ଘରେ ଥିବା ବୈଦୁତିକ ଉପକରଣ ଗୁଡ଼ିକ ହେଉଛି ମିକ୍ସଚର ଗ୍ରାଇଣ୍ଡର ଓଭାନ ଇଣ୍ଡକ୍ସନ ୱାଟର ହିଟର ଇତ୍ୟାଦି ପୁରୁଣା ଦିନରେ ଥିବା ଆଉ ଚୁଲି ଠାରୁ ଏହା ବହୁତ ଗୁଣରେ ଲାଭଦାୟକ ଏବଂ ଅଧିକ ପରିମାଣରେ ସାହାଯ୍ୟକୃତ ମଧ୍ୟ ଏହାକୁ ପୁରୁଣା ଦିନରେ ଥିବା ଚୁଲି ଏବଂ ଶିଳ ଠାରୁ ଏହା ବହୁତ ଗୁଣରେ ଲା ଲାଭଦାୟକ ଯା ଏ ପୁରୁଣା ଦିନରେ ଥିବା ଚୁଲିକୁ ଜଳାଇବା ପାଇଁ ଲୋକମାନେ ବହୁତ ପରିମାଣରେ ଜାଳ ସଂଗ୍ରହ କରୁଥୁଲେ ଓ ଯାହାକୁ ଜଳାଇବା ଦ୍ୱାରା ବାୟୁମଣ୍ଡଳ ବହୁତ ପରିମାଣରେ ଦୂଷିତ ହେଉଥିଲା ଏବଂ ଲୋକମାନେ ତାକୁ ଜଳାଇ ଆଖି ଆଖି ଉପର ଲୋକ ଲୋକମାନଙ୍କର ମଧ୍ୟ ବାହାରେ ଏବଂ ପୁରୁଣା ଦିନରେ ଥିବା ଶିଳରେ ଅଦା ରସୁଣ ଇତ୍ୟାଦି ଛେଚିବା ପାଇଁ ବହୁତ କଷ୍ଟ ହୁଏ ଏବଂ ଯାହାର ହାତର ପ୍ରୋବ୍ଲେମ ଥାଏ ତା ତାକୁ ଛେଚିବା ବହୁତ କଷ୍ଟଦାୟକ ବର୍ତ୍ତ କିନ୍ତୁ ବର୍ତ୍ତମାନ ଯୁଗର ମିକଶ୍ଚର ଗ୍ରାଇଣ୍ଡର ଶିଳକୁ ପରିବର୍ତ୍ତନ କରିଦେଇଛି ଯାହା ଫଳରେ ଆମେ ବହୁତ ସଅ ସଅ ସହଜ ଉପାୟରେ ଜିନିଷ ଗୁଡ଼ିକୁ ଗ୍ରାଇଣ୍ଡିଙ୍ଗ କରି କରିପାରିବା ଏବଂ ବର୍ତ୍ତମାନ ପୁରୁଣା ଯୁଗର ଚୁଲିକୁ ଗ୍ୟାସ ସିଲିଣ୍ଡର ରିପ୍ଲେସ କରିଦେଇଛି ଯାହାକୁ ୟୁଜ କଲା ଯାହାକୁ ୟୁଜ କ କଲା ପରେ ବାୟୁମଣ୍ଡଳ ଦୂଷିତ ହେଉ ନାହିଁ କିମ୍ବା ଧୂଆଁ ଆଖିରେ ଧୂଆଁ ପଶି ଲୋକମାନଙ୍କୁ କଷ୍ଟ ଦେଉନାହିଁ କି ତାଙ୍କର ଆଖି ପ୍ରୋବ୍ଲେମ ମଧ୍ୟ ବାହାରୁ ନାହିଁ ଏହିପରି ପୁରୁଣା ଦିନ ଠା ଦିନର ଦିନ ଠାରୁ ଇଅ ଆଜିକା ଉପକରଣ ଗୁଡ଼ିକ ବହୁତ ମାତ୍ରାରେ ଲାଭ ଦାୟକ